ହଁ ମୁଁ ସ୍କୁଲ୍ରେ ମଧ୍ୟ ଛୋଟବେଳୁ ପରଫମାନ୍ସ କରି ଆସିଛି ଫଙ୍କସନ୍ ବଗେରା ଏମିତି କ'ଣ ହେଲେ ମଧ୍ୟ ମୁଁ ପାର୍ଟିସିପେଟ୍ କରୁଥିଲି ମତେ ଡ଼୍ୟାନ୍ସ କରିବାଟା ମୋର ଗୋଟେ କଳା ଥିଲା ମୋତେ ଏବେବ ମତେ ଭଲ ଲାଗେ ମୁଁ ଡ଼୍ୟାନ୍ସ କରେ ମୁଁ ନାଚେ ନୃତ୍ୟ କରେ ମୋତେ ବହୁତ ପସନ୍ଦ ଆଉ ମୋର ଗୋଟେ ହବି ସେଇଟା ମୋର ଗୋଟେ ଡ୍ରିମ୍ କି ମୁଁ ଗୋଟେ ଡ଼୍ୟାନ୍ସର ହେବି କିନ୍ତୁ ମୁଁ ମୋର ପରଫେକ୍ଟ ଦେଇପାରେ ମୋତେ ନାଚ ବେଶୀ ଭଲ ଲାଗେ ଡ଼୍ୟାନ୍ସ କରିବାକୁ ଆଉ ମୁଁ ଏମିତି ଛୋଟବେଳୁ ହିଁ ପ୍ରୋଗ୍ରାମ୍ରେ ପାର୍ଟିସିପେଟ୍ କରିସାରୁଛି କରୁଛି ମଧ୍ୟ ମୁଁ ସ୍କୁଲ୍ ପଢ଼ିକି ସ୍କୁଲ୍ ପଢ଼ିଲା ବେଳେ ବି କରୁଥିଲି ଏବେ ମୋର କଲେଜ୍ କଲେଜ୍ରେ ବି ମୁଁ ପାର୍ଟିସିପେଟ୍ କରିଛି ଆଉ କଲେଜ୍ରେ ବି ଏମିତି ଫଙ୍କସନ୍ ହେଲେ ମୁଁ ପାର୍ଟିସିପେଟ୍ କରିକି ଡ଼୍ୟାନ୍ସ ମଧ୍ୟ କରିଛି ଆଉ ମୋତେ ଭଲ ବି ଲାଗେ ଆଉ ମୋତେ ଆନନ୍ଦ ଫିଲ୍ ହୁଏ ମୁଁ ମୋତେ ଖୁସି ଲାଗେ ଆଉ ମୋତେ ବହୁତ ପ୍ରଶଂସା ମଧ୍ୟ କରନ୍ତି ଭଲ ଡ଼୍ୟାନ୍ସ କରୁଛି ଏମିତି ସେମିତି ମୁଁ ତ ଜାଣିନି କେମିତି କରୁଛି କେମିତି ଲୋକଙ୍କ ଆଡ଼େ ମୁଁ ଶୁଣିୁଛି ମୋତେ ଭଲ ଲାଗେ ଆଉ ମୁଁ କରୁଛି କରୁଥିବି